ମୁଁ ଗୋଟେ ଓଡ଼ିଆ ହୋଇଥିବାରୁ ମୋର ଭାଷା ମୋତେ ବହୁତ ପସନ୍ଦ ହୋଇଥାଏ ମୋର ଓଡ଼ିଆ ଭାଷା ଆଗରୁ ଭଲ ଥିଲା ରହିଅଛି ଏବଂ ଆଗକୁ ମଧ୍ୟ ରହିବ ତେଣୁ ଓଡ଼ିଆ ଭାଷା ପ୍ରତି ମୁଁ ଅଧିକରୁ ଅଧିକ ସମ୍ମାନ ଦେଇଥାଏ